ହ୍ୟାଲୋ ମାଇଁ କହୁଛୁ ନା ମାଇଁ ନା ଆଉ କ'ଣ କହୁଥିଲୁ ମୋତେ ପଚାରୁଥିଲୁ କପିଳାସ ବିଷୟରେ ହଁ ତୁ କେତେଦିନ ଭିତରେ ଯାଇଥିଲୁ କି ନାହିଁ ଏବେ ସରକାର ତରଫରୁ ସେଠି ବିଶ୍ରାମଗାର ଗୋଟେ ତିଆରି ହେଇଛି ଆଉ ପରିସ୍ରା କରିବା ପାଇଁ ମାନେ ଶୌଚାଳୟ ବି ବନା ହେଇଛି ସେ ପାହାଡ଼ ପାଖା ପାଖି ସେ ମନ୍ଦିର ପାଖା ପାଖି ହେଲା ଆଉ ସାଇକେଲ ଷ୍ଟାଣ୍ଡ କରିବା ପାଇଁ ସେ କାମ ଚାଲିଛି ସେ ଅଳ୍ପଦିନ ଭିତରେ ହେଇଯିବ ଆଉ ସେ ସେଇଟା ଯେଉଁ ପିଇବା ପାଣିର ଅବ୍ୟବସ୍ଥା ଥିଲା ହ୍ୟାଲୋ ପିଇବା ପାଣିର ଯେଉଁ ଅବ୍ୟବସ୍ଥା ଥିଲା ଆଉ ଏବେ ସବୁ ପିଇବା ପାଣି ପାଇଁ ପାଇପ୍ ଉପରକୁ ପଳାଇବ ସେଠି ସବୁ ପାଣିର ବ୍ୟବସ୍ଥା ବି ରହିଛି କିଛି ଅସୁବିଧା ନାହିଁ ଆଉ ଯେଉଁ କହୁଥିଲ ଚୋରି ହେବ ବୋଲି ଏବେ କ'ଣ ସବୁ ସରକାରଙ୍କ ତରଫରୁ ମାନେ ଟାଇଟ୍ ସିକ୍ୟୁରିଟି ସବୁ ଦିଆ ହୋଇଛି କିଛି ଅସୁବିଧା ନାହିଁ ପୋଲିସ ବି ସେଠି ରହୁଛନ୍ତି କିଛି ଅସୁବିଧା କିଛି ନାହିଁ ଏଥର ତୁ ଯାଆ ଏ ଆଉ ଦୁଇ ମାସ ଛାଡ଼ିକି ଯାଆ ଦେଖିବୁ ଠିକ୍ ଠାକ୍ ହେଇଥିବ ହେଲା ହୁଁ

ଏ ମାଙ୍କଡ଼ ହଇରାଣ କରିବା କିଛି ନାହିଁ ଶୁଣ ମାଙ୍କଡ଼ ସେଠି କିଛି ଅସୁବିଧା କରିବେନି ସେ କିଛି ମାଙ୍କଡ଼ କିଛି ଅସୁବିଧା କରନ୍ତିନି ଏ ଯେତେବେଳେ ବି ଯାଉଛୁ ଦେଖିବାକୁ କଦଳୀ ଦୁଇଟା କାନ୍ଧି ମାନେ ଫେଣେ ନେଇଯିବୁ କଦଳୀ ଟିକିଏ ମାଙ୍କଡ଼କୁ ଦେବୁ କ'ଣ ହେଲା ସେଟା ଗୋଟେ ପୁଣ୍ୟ କାମ ସେଥିରେ କିଛି ନାହିଁ ଆଉ ସେଟା ଯେଉଁ କହୁଲୁ ନା ସେଠି ଯେଉଁ ରହିବା ବ୍ୟବସ୍ଥା କଲେ ହେବ ରହିବା ବ୍ୟବସ୍ଥା ସେଇଠି କ'ଣ କରିବେ ସେଠି ତ ଜଙ୍ଗଲ ପାହାଡ଼ ଉପରେ ବୁଝିପାରିଲ ତଳେ ଯେଉଁ ଆମର ଏବେ ବି ଗୋଟେ ନୂଆ ହୋଟେଲଟେ ଲଜ୍ଟେ ତିଆରି ହୋଇଛି ସେଠି ବି ରହିପାରିବୁ ତୁ ଦେଖିନୁ ସେଇଟାକୁ ସେ ପାଖରେ ସେ ଲଜ୍ଟା ଯେତେବେଳେ ଯିବୁ ସେହି ଲଜ୍ରେ ରହିବୁ ଆଉ ହେଲା ହଁ

ହେଉ ତା'ହେଲେ ମୁଁ ଜିଲ୍ଲାପାଳଙ୍କୁ କହିକି ମୁଁ ଗୋଟେ ଲୋକମାନଙ୍କୁ ଧରିକି ସେଇଠି ଏନ୍ଜିଓକୁ ଧରିକି ଦେଖିବା ଗୋଟେ ଦରଖାସ୍ତ ଲେଖିବି ଯେ ସେଠି ଗୋଟେ ଭଲ ବିଶ୍ରାମଗାର ହେବା ଆମର ଆବଶ୍ୟକ ଆଉ ବହୁତ ଭକ୍ତ ସେଠାକୁ ଆସୁଛନ୍ତି ଆଉ ରହିବା ପାଇଁ ବହୁତ ଅସୁବିଧା ହେଉଛି ଆଉ ସ୍ତ୍ରୀ ଲୋକମାନେ ବି ସେଠି ବହୁତ ଅସୁବିଧାରେ ରହୁଛନ୍ତି ଯେହେତୁ ସ୍ତ୍ରୀଲୋକ ପୁରୁଷଲୋକ ଯାଉଛନ୍ତି ସେମାନଙ୍କୁ ଅଲଗା ଅଲଗା ବିଶ୍ରାମଗାର ଆବଶ୍ୟକ ହେ ଚୋରି ହେବା କିଛି କିଛି ଅସୁବିଧା ନାହିଁ ଗଭର୍ଣ୍ଣମେଣ୍ଟରେ ଏବେ କହିଛି ଯେ ଏବେ ସରକାରଙ୍କ ତରଫରୁ ଶୀଘ୍ର ଏହାର ଅ ମାନେ ଯେଉଁ ଟାଇଟ୍ ସିକ୍ୟୁରିଟି ରହିଛି ବ୍ୟବସ୍ଥା ରହିବ କିଛି ଅସୁବିଧା ନାହିଁ ପୋଲିସ ବି ସେଠି ପ୍ରୋଟେକ୍ସନ୍ ଦେବେ କିଛି ଅସୁବିଧା ନାହିଁ ଆଉ ହଉ ହଉ ମାଇଁ ମୁଁ ଗଲେ କଥା ହେବା ଆଉ ମନ୍ଦିର ବିଷୟରେ ବହୁତ ବି ମୋର ବି ଜାଣିବାର ଅଛି ତୁମେ ଗଲେ ଯେହେତୁ ତୁମେ ପୁରୁଣା ଲୋକ ତୁମ ଭିତରେ ଜାଣିବା ବହୁତ ଆବଶ୍ୟକତା ରହିଛି ମୁଁ ଗଲେ କଥା ହେବା ଆଉ ମାମୁଁ ଅଛନ୍ତି ନା ମାମୁଁ ଅଛନ୍ତି ନା ହଉ ହଉ ହଉ